ଗୋଟେ ଖେଳରେ ନେବା ପାଇଁ ଥିବ ଖେଳିବା ପାଇଁ ଟ୍ରାଏ କରିବ ତ ତାକୁ ଆମେ ଫାଷ୍ଟ ତାକୁ ଟ୍ରେନିଂ ଦିଆଯିବ ଟ୍ରେନିଂ ଦେଲା ପରେ ଯାଇକି ତାର ଆମେ ଶିକ୍ଷକଙ୍କୁ ଯାଇକି ଧରିବୁ ଶିକ୍ଷକ ବି ଭଲ ଥିବାର ଅଛି କାହିଁକି ନା ତାଙ୍କୁ ଶିଖେଇିବ ତାପରେ ତାପରେ ଯାଇକି ଭାଇଟା ଆମର ଖେଳିବ ମର୍ନିଙ୍ଗ ସକାଳ ସନ୍ଧ୍ୟା ଯାଇକି ପ୍ରାକ୍ଟିସ୍ କରିବ ପ୍ରାକ୍ଟିସ୍ କରିଲା ପରେ ଶିକ୍ଷକ କ'ଣ ତାର କ'ଣ ବୋଲେ ଫର ଏକ୍ଜାମ୍ପଲ୍ ଧରିନିଅ ସେ ଶିକ୍ଷକ କେମିତି କ'ଣ ଟ୍ରେନିଂ ଦେବ ନା ନାଇଁ ହଁ ସେମିତି କିଛି ଭଲ ଟିଚର୍କୁ ଦେଖିକି ଆମେ ଟ୍ରେନିଂ ଦେବା ପାଇଁ ଚେଷ୍ଟା କରିବୁ ଆଉ କରିବୁ କି କାହିଁକିନା ଭାଇ ଭଲ ଖେଳିଲେ ଭଲ ଲାଗେ ଦେଖିବା ପାଇଁ ଭଲ ଲାଗେ ବହୁ ଅଧିକ ଭଲ ଥିବାର ଅଛି ଆଉ ତାଙ୍କର ଯେମିତିକି ଶିକ୍ଷକ ଜଣେ ଅଛନ୍ତି ଭାଇର ଏଭ୍ରିଥିଙ୍ଗ ବୋଲେ ଏଭ୍ରିଥିଙ୍ଗ ବୁଝିବାର ଅଛି ଭାଇ କ'ଣ ଦରକାର କେତେବେଳେ କିଏ ଖେଳିବ ସେ ସୁବିଧା ବିଷୟରେ ଶିକ୍ଷକ ବହୁତ କିଛି ପଚାରିକି ଯାଇକି ଭାଇଙ୍କ ବିଷୟରେ ଜଏନିଂ କରିବା ପାଇଁ ପଡ଼ିବ ତାପରେ ଜଏନିଂ କରିଲା ପରେ ଶିକ୍ଷକ କ'ଣ କରୁଛନ୍ତି ତାଙ୍କୁ କ'ଣ ସେସବୁ ବିଷୟରେ ଜାଣିକି ଖେଳିବା ପାଇଁ ପଡ଼ିବ ଭାଇକୁ ବି କାହିଁକିନା ଶିକ୍ଷକ ଉପରେ ରହିଗଲା ସବୁ କିଛି ଯଦି ଟିଚର୍ଟା ଯଦି ଭଲ ଟ୍ରେନିଂ ଦେଉଛି ତ ଭାଇଟା ଖେଳିପାରିବ ଟିଚର୍ଟା ଯଦି ଟ୍ରେନିଂ ଦେଉନଥିବ ତ ସେଇଟାଇଁ ଟିଚର୍କୁ ଚେଞ୍ଜ୍ କରିବାକୁ ପଡ଼ିବ ସେଥିପାଇଁ ଟିଚର୍କୁ ଭଲ ଭାବରେ ଜାଣିବା ଦରକାର ଉଚିତ ସେ କେମିତିକା ସେ ଭଲ ନା ଖରାପ ସେ ବିଷୟରେ ଜାଣିବା ଉଚିତ ତାପରେ ଯାଇକି ଭାଇଟା ଟ୍ରେନିଂ ଯାଇପାରିବ